ହଁ ହେଲୋ ହଁ ଆଉ କ'ଣ କରୁଛ ହଁ ଆମେ ରଖିଛୁ ଯିବା ବୁଲି ଯିବା କି ହଁ ହଉ ସିଆଡ଼େ ଜିରାଙ୍ଗ ଚନ୍ଦ୍ରଗିରି ଭଲ ଜାଗା ହଁ ମୁଁ ଦେଖିକରି ଆସିଛିି ଭଲ ଜାଗା ଆଉ ସିଆଡ଼େ ଯିବା ପିକ୍ନିକ୍ କରିବା ଆସିବା ଆଉ ହଁ ହଁ ଆଉ କ'ଣ କ'ଣ ଆଇଟମ୍ କରିବା କୁହ ହଁ ଆଉ ରଖିଛି ଆମିଷ କରିବାକୁ ହଁ ନାଇଁ ଆଉ ତୁମେ ଆମିଷ ଖାଉଛ ନା ହଁ ନହେଲେ ଆମିଷ କରିବାନି ଏବେ କାର୍ତ୍ତିକ ମାସ ତ ଆମିଷ ନେହଲେ କରିବାନି ସାଧା କରିଦେବା ଆଉ

ହଁ ଛତୁ ଛତୁ ପନିର ସାଧା କରିଦେବା ଆଉ କେତେବେଳକୁ ଯିବା ହଁ ନାଇଁ କୋଉଦିନ ଯିବା ଆଉ କହିଲେ ଡେଟ୍ଟା ଗାଡ଼ି ଫାଡ଼ି ସବୁ ଭଡ଼ା କରିବା ହଁ ଆଉ ତୁମର କେତେ ଲୋକ ଯିବେ କୁହ ଆମର କେତେ ଲୋକ ଆମର ପାଞ୍ଚ ଲୋକ ଯିବେ ତୁମର କେତେ ଲୋକ ସେଠି ଧରି ଗାଡ଼ି କରିବା ହଁ ଗାଡ଼ିଟେ କରିବା ଗାଡ଼ିଟେ କଲେ ହଁ ଗାଡ଼ିଟେ କରିବା କରିକି ସମସ୍ତେ ଯିବା ଆଉ ହଁଁ ହଁ ଆଉ ବସ୍ରେ ଯିବା ନା ବୋଲେର କରିବା ନା କ'ଣ କରିବା

ହଁ ଯିବା କୋଉଦିନକୁ ଡେଟ୍ ଫିକ୍ସ କଲେ ହଁ ହଉ ରଖୁଛି